ମ୍ୟାଡ଼ାମ୍ ଆସନ୍ତୁ ଏପଟେ କ'ଣ ନେବେ କ'ଣ ନାହିଁ ଆସନ୍ତୁ ଆସନ୍ତୁ ଏପଟେ ହଁ ଯେ ଫଳମୂଳ କିଣିବେ କୁହନ୍ତୁ କିଏ କିଏ ଫଳଏଗା ନେବେ କିଏ କୋଉ ରେଟ୍ରେ ହିସାବରେ ଆମର ଯେତିକି ଅଛି ଦେଖନ୍ତୁ କ'ଣ ମାନେ କ'ଣ ନେବେ କ'ଣ ନେବେ ଆପଣ କ'ଣ କ'ଣ ଦରକାର କୁହନ୍ତୁ

ସେଇଟା ପଞ୍ଚସ୍ତରି ଟଙ୍କା ମାଡ଼ାମ୍ ହଁ ପଞ୍ଚସ୍ତରି ଟଙ୍କା ଯେ ମାନେ ଅତି ମାନେ ଏଇ ଛୋଟିଆଟା ପଞ୍ଚସ୍ତରି ଆଉ ଗୋଟିଏ ସେମାନେ ବଡ଼ଟା ହେଉଛୁ ଶହେ କୋଡ଼ିଏ ଟଙ୍କା ଆପଣଙ୍କର କେତେ ନେବେ କୁହନ୍ତୁ ଆଉ କଦଳୀ ନେବେନି କି ଆଉ କଦଳୀ ତିରିଶ ଟଙ୍କା ଗୋଟିଏ ପଚିଶ ଟଙ୍କା ଗୋଟିଏ ଅଙ୍ଗୁର ଶହେକୁ ଇଏ ଆମର ଶହେକୁ ହେଉଛୁ କଳାଟା ନେବେ ନା ଧୁବଲାଗା ନେବେ ଧୁଲାଗା ନେଲେ ଆପଣଙ୍କର ପଡ଼ିବ ପଞ୍ଚସ୍ତରିଟଙ୍କା କିଲୋ ନୁହେଁ ପାଞ୍ଚଶହ ଚାରିଶହ ଟଙ୍କା କିଲୋ ଆପଣ କେଠୁ କିଣିଥିବେ ସେ ସେ ଅଙ୍ଗୁର ମିଠା ନୁହେଁ ସେ ଅଙ୍ଗୁର ବହୁତ ବହୁତ ଭଲ ଏଇ ଅଙ୍ଗୁର ଦେଖୁନାହାନ୍ତି ଗୋଟିଏ ବି ଦାଗ ନାହିଁ ସେ ଦାଗ ଦାଗ ବାଲାଗା ନେଇଥିବେ କିଆଁ ନା ନା ଦାଗବାଲା ଗା ନେଇଥିବେ ନିହାତି ମୋରି ହିସାବରେ ଆପଣ ଆପଣ ଗୋଟେ କରାନ୍ତୁ ମୋର ଏତିକି ଜିନିଷ ମୁଁ ଯେତିକି ଆପଣ କହିଲେ ମୁଁ ଗୁଟେ ଗୁଟେ ଦେଇ ଦୁଆ ଏଇ ବାବୁ ଦେନା ଦେନା ଦେନା ଏଇ ଆମର ସ ସଳିତା ଗୁଟେ କହିଲେ ଆଉ କି କି କହିଲେ ଉଁ ଘ ହେଉଛୁ ଆମର କି କହିବି ସେଟା ପଚିଶ ପଚିଶରୁ ତିରିଶ ଟଙ୍କା ସେଟା ପଚିଶ ଟଙ୍କା ଆପଣଙ୍କ ପାଇଁ ପଚିଶ ଟଙ୍କା କରି ଦେଉଛୁ

ସେଉ କିଲୋ ହେଉ ଇଏ ଆମର ଘିଅ ଫିଅ ନେବନିକି ଏ ହଁ ହଁ କୁହ କୁହ କୁହ ହଁ କାଜୁ କିସମିସ୍ ପ୍ୟାକେଟ୍ଟା ପ୍ୟାକେଟ୍ଟା ଦ ପ୍ୟାକେଟ୍ଟା ଦେବା ନା ଆମର ଖୁଲାଗା ଦେବା ପ୍ୟାକେଟ୍ ଦେଲେ ଭଲ ହେବ କେନେ ଖୁଲାଗା ଟିକେ ଇଏ ହୋଇଯାଇଛି ଆମର କି କହିବି ସେଟା ଆମର ମାନେ ନଷ୍ଟ ହୋଇଯିବା ଉପରେ ସେଗା ନିଅନି ସେ ପ୍ୟାକେଟ୍ ଗା ହିଁ ନିଅ ନା ନା ଇଏ ଇଏ ନେବନି ନା ଏ ଆମର ଡାଳିମ୍ବ ଫାଳିମ୍ବ କିଛି ନେବନି

ହଉ ହଉ ଡାଳ ଡାଳିମ୍ବ ଗୋଟିଏ ଦେଉ ଦେଉଛି ତେବେ ଡାଳିମ୍ବ ଗୋଟିଏ ଦେଇ ଦେଉଛି ସେଟା ଓଜନରେ ନାହିଁ ଏମିତିରେ ନେଇଯାନ୍ତୁ ସେମିତିରେ ମାନେ ପଇସା ଦେବେ ଗୋଟିଏକୁ ପଇସା ପଇସା ଦେବେ ଗଲା ତାପରେ ଆମର କି କି କହିବି ସେଟା ଆମର ଇଏ ଆମର କଦଳୀ କେତେ ଡଜନ୍ ଗୋଟିଏ ନା ଦିଟା ଗୋଟେ ଡଜନ୍ ଓ କେ ସେଉ ରହିଲା କଦଳୀ ରହିଲା ଫଟୋ ରହିଲା ପୂଜା ସ ସଳିତା ସବୁ ରହିଲା ତାପରେ ଆଉ ଇଏ ଆମର ଏଇ ସିନ୍ଦୁର ଫିନ୍ଦୁର ଆଉ ଧୂପକାଠି ଫୁଫକାଠି ସେଗୁଡା ହେଉ ସିନ୍ଦୁର ଧୂପକାଠି ଗଲା ଦେରେ ଦେରେ ସିନ୍ଦୁର ଧୂପକାଠି ଦେ ହେଉ ଆଉ କି ନେବେ ଆଉ ଇଏ ବ୍ରତ ଫ୍ରତ ନେବେନି ନା ବ୍ରତ ବ୍ରତ କେତେଟା ସେ ଦେବ ଆଉ ଆ ଆପଣଙ୍କର ସ୍ଵାମୀ ଆଚ୍ଛା ଦୁଇଜଣ ଛୁଆ ହଁ ସେଇ ନେଇ ଚଲେ ହଉ ହଉ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ତେବେ ଛୁଆପାଇଁ ଦିଆ ହେବନି ସେ ଦିଟା ଦିଟା ଦିଟା ଡବଲ୍ ଡବଲ୍ ଡବଲ୍ ଗା ଡବଲ୍ ଗା ଦିଆ ଦେଉଛି ହାଁ ଡବଲ୍ ଗା ମାନେ ଆମର ସିଂଗଲ୍ ବ୍ରତ ନୁହେଁ ଡବଲ୍ ବ୍ରତ ସେ ଗା ଟିକେ ଭଲ ଲାଗିବ ପିନ୍ଧିତେ ଟିକେ ଭଲ ଲାଗିବ ପିନ୍ଧିତେ ଭଲ ଲାଗିବ ଆଉ ଝିଅ ପିଲା ପାଇଁ ଗୁଟେ ଦେ ପୁଅପିଲା ପାଇଁ ଗୋଟେ ହଁ ପୁଅପିଲା ପାଇଁ ଗୋଟେ ଝିଅପିଲା ପାଇଁ ଗୋଟେ ଝିଅଟା ସେଟା ଡବଲ୍ ଟା ଦେଉନୁ ଅତି ଗୋଟେ ବେକାରିଆ ରକମ ଛୁଆଟାକୁ କିସ କହିବ ଆଉ ରହିଲା ଆଉ କି ଆପଣ ଆଉ ଏତିକି ତ ଜିନିଷ ଆପଣ ଆଉ କେଉଁଟା ମାନେ କି କି ନେବେ ଇଏ ନେବେ ଆମର ଏଇ କି କହିବି ସେଇ ଆମର ଯେଉଁ ଛୋଟିଆ ଦୀପ ଗା ଦୀପ ଗା ଛୁଟିଆ ଦୀପ ମାନେ ଯେଉଁଟା ଆମର ତା ସାଙ୍ଗରେ ଆଉ ଇଏ ଆମର ସଳିତା ବି ତା ସାଙ୍ଗରେ ସଳିତା ଆଉ ଇଏ ଛୋଟିଆ ଇଏ ବଡ଼ ରକମ ଦୀପଟା ଦେ ତା ସାଙ୍ଗରେ ପୁରାଇ ଦେ ଇଏ ଆମର କିସ ଇଏ ଘିଅ ଫିଅ ଯାହା ତୁ ଆମର ଇଏ ଇଏ ପୁରା ଘିଅ ଗୋଟିଏ ଦେଇ ଦେ ବାସ୍ ଏତିକି ହଉ ଟିକେ ଖାଲି ହଁ ଟିକେ ଟିକେ ଖାଲି ମୁଁ ହିସାବଟା କରିଦିଏ ଖାଲି ଗୋଟିଏ ମାନେ ଗୋଟିଏ ସେକେଣ୍ଡ୍ ବେ କେତେ ହେଲା ବେ ହଁ ହଁ ହେଉ ଠିକ୍ ଅଛି ହଁ ଦେଉଛି ଦେଉଛି